ଆମ ଗାଁ ଗହଳିର ଲୋକମାନେ ହଉ କିମ୍ବା ଯେଉଁମାନେ ବି ବୟସ୍କ ଲୋକ ଆମ ବୟସର ଯେଉଁମାନେ ରହିଲେ ସେମାନେ ସାଧାରଣତଃ ଚାକିରି କରିସାରିବାପରେ ଘରେ ଆସି ବସି ମନୋରଞ୍ଜନକୁ ଆପଣାଇ ନେଇଥାନ୍ତି ତ ଆମ ଘରେ ଯେତେବେଳେ ଆମେ ଆସିକି ବସୁ ମୋର ଅଛି ସହଧର୍ମିଣୀ ଯିଏ ଅଛନ୍ତି ସିଏ ଏବଂ ପିଲାମାନେ ଯେଉଁମାନେ ଛୋଟ ଛୋଟ ରହିଛନ୍ତି ସେମାନେ ସବୁ ଆସିକି ବସିକି ସିରିଏଲ୍ ଦେଖନ୍ତି ସେମାନଙ୍କ ମଧ୍ୟରୁ ମୁଁ ବି ଦେଖେ ତ ମନୋରଞ୍ଜନ କରିବାର ଗୋଟେ ମାଧ୍ୟମ ଏମତି ଯେ ସିରିଏଲ୍ ଦେଖିବେ ମୁଁ କିନ୍ତୁ ଖେଳକୁ ଭଲପାଏ ତ ଯେହେତୁ ଆମେ ଖେଳ ଖେଳ କ୍ରିକେଟ ଖେଳକୁ ସମସ୍ତେ ଭଲପାଆନ୍ତି ଆମ ଘରେ କିନ୍ତୁ ଯାହା ଟି ଭି ଦେଖି ଦେଖି ଦେଖି ଦେଖି ସେ ବି ଗୋଟେ ଗୋଟେ ଯେମତି ଶଶୁରାଲ୍ ସୀମରକା ଏମତି ସବୁ ଗୋଟେ ଗୋଟେ ସିରିଏଲ୍ ତୁଳସୀ ତୋ ଅଗଣାର ତୁଳସୀ ମୁଁ ଏମତି ଗୋଟେ ଗୋଟେ ସିରିଏଲ୍ ରହିଛି ଯାହାକୁ ଆମେ ମାନେ ଏବଂ ଘରଲୋକ ସମସ୍ତେ ବସିକି ଆନନ୍ଦର ସହିତ ଦେଖନ୍ତି